ହଁ ହ୍ୟାଲୋ ଆପଣ ଏକ କ୍ୟାବରୁ କହୁଛନ୍ତି ମୁଁ ଗୋଟିଏ କ୍ୟାବ କରିବା ପାଇଁ ଚାହୁଁଛି କାରଣ ମୋର ଏକ ସାଙ୍ଗ ତା ପିତାମାତାଙ୍କୁ ଧରି ଆମ ପାଖକୁ ଆସିବାକୁ ଚାହୁଁଛନ୍ତି ଆପଣ ଟିକେ କହିପାରିବେ କି ସେମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଆମ ପାଖକୁ ନେଇଆସିବେ ହଁ ଏ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଅଛି ତା ଆଗକୁ ଯେଉଁ ବର ଗଛ ବଡ଼ ଅଛି ତା ଚାରିପଟେ ଚଟାଣ ହେଇଛି ସେ ପାଖରେ ଆପଣ ପଚାରିଦେବେ ମୁଁ ଯାଇ ସେଠାରେ ଅପେକ୍ଷା କରିଥିବି ହଁ ଆସିଲା ବେଳେ ପେଟ୍ରୋଲପମ୍ପ ବାଟ ଦେଇ ଆସିବେ କମ୍ ସମୟ ଲାଗିବ ତେଣୁ ଦୟାକରି ମୋତେ ଟିକେ କୁହନ୍ତୁ ଆପଣ କେତେବେଳେ ଆସିବେ